ସରକାରଙ୍କ ତରଫରୁ ହେଉଥିବା ବିଭିନ୍ନ ଜନ ମଙ୍ଗଳ ଯୋଜନା ଗୁଡ଼ିକ ହେଲା ଯୁବ ସଶକ୍ତି କରଣ ଯୋଜନା କୃଷି ଯୋଜନା ବିଏସ୍ୱାଇ ପିଏମ୍ଏସ୍ୱାଇ ମୋ' ଘର ଯୋଜନା ମୋ' କୁଡ଼ିଆ ଯୋଜନା ସରକାର ଠିକ କରିଛନ୍ତି ଲୋକମାନଙ୍କର ମଙ୍ଗଳ ପାଇଁ କରିଛନ୍ତି ଏଇ ଯୋଜନା ଗୁଡ଼ିକ ଯଦି ଠିକ ହିସାବରେ ଠିକ କର୍ମଚାରୀମାନଙ୍କ ଦ୍ଵାରା ଯଦି ଉପଯୁକ୍ତ ହିତାଧିକାରୀମାନଙ୍କ ପାଖରେ ପହଞ୍ଚି ପାରିବ ତା'ହେଲେ ଏଇ ଯୋଜନା ଗୁଡ଼ିକର ଲାଭ ସମସ୍ତେ ପାଇ ପାରିବେ କିନ୍ତୁ ଯୋଜନାକୁ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦାୟିତ୍ଵ ହେଲା ସରକାରୀ କର୍ମଚାରୀମାନଙ୍କର ତେଣୁ ସେମାନେ ଠିକ ହେଲେ ଲୋକମାନେ ଯୋଜନାର ଲାଭ ପାଇ ପାରିବେ